ମତେ ଗୀତ ଗାଇବା ପାଇଁ ବହୁତ ପସନ୍ଦ ଲାଗିଥାଏ ଏବଂ ମୋର ପ୍ରିୟ ଗୀତ ହେଉଛି ଭଜନ ମୁଁ ସବୁବେଳେ ଭଜନ ଶୁଣିଥାଏ ଭଜନରେ ବିଭିନ୍ନ ପ୍ରକାର ଶିକ୍ଷାମାନ ମିଳିଥାଏ ଏବଂ ମଣିଷ ମନରେ ଆନନ୍ଦିତ ଆଣିଥାଏ ଭଜନ ଏମିତି ଏକ ଗୀତ ଯାହାକି ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ମନ ଲାଗିଥାଏ ଏବଂ ଗାଇବା ପାଇଁ ବାରମ୍ବାର ମୁଁ ଗାଇଥାଏ ଭଜନ କୀର୍ତ୍ତନ ନାଚ ସହିତ ଭଜନ ଗାଇ ଗାଇ ନାଚିଲେ ସ ବହୁତ ଭଲ ଲାଗିଥାଏ ଯାହାକି ସମସ୍ତ ତ ଭଜନ କୀର୍ତ୍ତନ କରିନଥାନ୍ତି ଯେଉଁ ଭଜନ କୀର୍ତ୍ତନ କରିନ୍ତି ସେମାନେ ଡେଲି ଅଭ୍ୟାସ କରିଥାନ୍ତି ଭଜନରେ ବିଭିନ୍ନ ପ୍ରକାର ବାଦ୍ୟ ସହିତ ନାଚିଥାନ୍ତି ଭଜନ କୀର୍ତ୍ତନ କରିବା ସହିତ ମଣିଷ ଜୀବନରେ ଆନନ୍ଦିତ ହୋଇଥାଏ ଭଜନ ନାମ ଗୁଡ଼ିକ ହେଉଛି କେଉଁ ନାମ ଧରି ଡାକିବିି କଣ୍ଟା ହୁଏ ଫୁଲ ତୋ ନାଁ ଧରିଲେ ହେ ମଣିମା ତୁମେ ଶ୍ୟାମ ସୁନ୍ଦର ଏହି ଭଜନ ମାନେ ମୁଁ ନିଜେ ଗାଇଥାଏ ଏବଂ ମୁଁ ଭଜନ କୀର୍ତ୍ତନ କରିଥାଏ ଭଜନ ଯିଏ ଗାଇବ ସିଏ ନିଜ ମନକୁ ଆନନ୍ଦିତ ରହିପାରିବ ମାଆ ତୁ ମାଆ ତୁ ପାଦର ଧୁଲି ଦିଏ ମୋ ମଥାରେ ବୋଲି ଏହି ଭଜନ ମତେ ବହୁତ ଭଲ ଲାଗିଥାଏ ଏହି ଭଜନ ମଣିଷର ମନକୁ ଆନନ୍ଦିତ କରିଥାଏ